ହ୍ୟାଲୋ ଆପଣ ସ୍ଵିଗିରୁ କହୁଛନ୍ତି କି ଆଜ୍ଞା ମୁଁ ଶିବପ୍ରସାଦ ବେହେରା କହୁଥିଲି ହଁ ମୋ' ପୁଅର ବିବାହ ଉତ୍ସବ ଅଛି ତ ଦୁଇ ଶହ ଲୋକ ମିଷ୍ଟାନ୍ନ ଖାଇବେ ଆପଣଙ୍କର ଦୁଇ ଶହ ଲୋକଙ୍କ ପାଇଁ ଅର୍ଡ଼ର ହୋଇପାରିବ କି ହଁ ହେଉ ଆଚ୍ଛା ଠିକ୍ ଅଛି ମୁଁ ନହେଲେ ଶତାବ୍ଦୀ ରେନ୍ବୋ ମୁନ୍ଲାଇଟ୍ ଗ୍ରୀନ୍ ଚିଲ୍ଲି ଏସବୁ ରେଷ୍ଟୁରାଣ୍ଟରେ ଦେଖୁଛି ହୋଇପାରିବ କି ନାହିଁ ହଁ ହେଉ ଠିକ୍ ଅଛି ଧନ୍ୟବାଦ